ହଁ ପଶୁ ପାଲନ୍ ହଉଛେ ଆମର୍ ଗୁଟେ ଗୃହ ପାଲିତ ଯେନ୍ତା ଆମେ ସେଟା ଘରେ ପାଲନ୍ କରୁଛୁଁ ଗାଈ ହେଲା ଛେଲି ହେଲା ମେଣ୍ଢା ହେଲା କୁକୁଡ଼ା ହେଲା ଏସବୁଗୁଡ଼ାକ ହଉଛେ ଆମର୍ ଗୃହ ପାଲିତ ପଶୁଗୁଡ଼ାକ ଆମେ ତାହାକୁ ବହୁତ୍ ଭଲ୍ ଭାବେ ଯତ୍ନ କର୍ମା ଯେନ୍ତା କି ତା'ର୍ ମାନେ ଆମେ ପଶୁମାନକର୍ ଲାଗି ଘାସ୍ ଦେମା ଘାସ୍ କାଟ୍ମା ପୁଆଲ୍ ଦେମା ପୁଆଲ୍ ଦେମା କ୍ଷୀର୍ ଦେମା କୁଣ୍ଡା ଦେମା ଆଉ ସମୟ ପଇଲେ ଆମେ ପଶୁମାନ୍କୁ ଦାନା ବି ଦେମା ଯେନ୍ତା ଗାଈ ଗାଈ ଯେନ୍ତା ଦାନା ଖାଇବା ଭଲ୍ ଦାନା ଖାଇଲେ ଭଲ୍ ଦୁଗ୍ଧ ଉତ୍ପାଦନ ହେବା ଭଲ୍ ଗୃହ ଦେବା ଏଁ ତା'ର୍ ଦେହ ବି ଭଲ୍ ରହେବା ସେଥିର୍ ଲାଗି ଆମେ ଇ ପଶୁ ପାଲନ୍ ଯୋଗେ ଆମେ ସବୁବେଲେ ଧ୍ୟାନ୍ ଦେମା ଯେ ତାକୁ କେନ୍ ଖାଇବାର୍ କେ ଦେମା ଭଲ୍ ଭଲ୍ ଗୀତ ଭଲ୍ ଭଲ୍ ଖାଇବାକେ ଦେମା ଯେନ୍ତା ଖାଇବାକେ ଦେମା ଲାଲନ୍ ପାଲନ୍ କର୍ମା ତାକୁ ସମୟ ସମୟରେ ତାକୁ ଗୁଧାମା ଯେନ୍ତା କି ତା'ର୍ ମାନେ ଗୁଧାଲେ ତାର୍ ଦିହ ବି ଭଲ୍ ରହେବା ଆଉ ସେ ଭଲ୍ ରହିଲେ ସେ ଦୁଗ୍ଧ ଦେବା ତା'ର୍ ଶରୀର୍ ଭଲ୍ ରହେବା ଯେନ୍ତା ତା ମାନେ ସେ ତାକେ ଆଉ ବେଶୀ ଡ଼ାକ୍ତରଖାନା କେ ଯିବା କେ ନେଇଁ ପଡ଼େ ସେଥିଲାଗି ଆମେ ପଶୁ ପାଲନ ଲାଗି ଆମେ ସବୁବେଲେ ଧ୍ୟାନ ଦେମା ସେ କାଣା ଖାଏବା କାଣା ଦେଲେ ସିଏ ଦୁଗ୍ଧ ଉତ୍ପାଦନ କର୍ବା ସେ ପଶୁ କେ କାଣା କଲେ ସେ ତା'ର୍ ମାନେ ସେ ତାର୍ ଶରୀର ଠିକ୍ ରହେବା ଆଉ ସେ ଦିଗ୍କେ ଆମେ ସବୁବେଲେ ଧ୍ୟାନ ଦେମା ଆଉ ତାହାକେ ଯତ୍ନ କର୍ମା ଆରୁ ସବୁ ତାହାକେ କର୍ମା